ଆମ ରାଜ୍ୟରେ ଆମର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି ସେ ଦୀର୍ଘ ଚବିଶ ବର୍ଷ ହେଲାଣି ଆମର ମୁଖ୍ୟମନ୍ତ୍ରୀ ଗାଦିରେ ଅଛନ୍ତି କାରଣ ସିଏ ତାଙ୍କର ଯେଉଁ ସାଧାରଣ ଜୀବନଶୈଳୀ ସରଳ ଜୀବନଯାପନ ପ୍ରଣାଳୀ ଅନ୍ୟ ଲୋକମାନଙ୍କୁ ଆକୃଷ୍ଟ କରେ ଏବଂ ଦେଶ ଭିତରେ ମଧ୍ୟ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବରେ ପରିଗଣିତ ହେଇଆସୁଛନ୍ତି ଗତ ବିଗତ କୋଡ଼ିଏ ବର୍ଷ ହେଲା ତେଣୁ ତାଙ୍କର ଯେଉଁ ଜୀବନ ଶୈଳୀ ରହିଛି ସେ ବେଶି କମ୍ କଥା କୁହନ୍ତି ଏବଂ ଅଧିକ କାର୍ଯ୍ୟ କରିବା ପାଇଁ ସିଏ ସବୁବେଳେ ଭଲ ପାଆନ୍ତି ଆଉ ସିଏ ମଧ୍ୟ ଲୋକଙ୍କ ପାଖରେ ଲୋକ ଜନସାଧାରଣଙ୍କ ଭିତରେ ବହୁତ ଆଦୃିତ କାରଣ ସେ ଆମର ସମାଜର ବିଭିନ୍ନ ବର୍ଗ ଯଥା ଅନୁନ୍ନତ ନିମ୍ନ ଶ୍ରେଣୀର ଲୋକଙ୍କପାଇଁ ବହୁତ କିଛି କାର୍ଯ୍ୟ କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି ଆଉ ସେ ଏତିକି ହଉଚି ସେ ରାଜନୀତିଙ୍କ ଉପରେ ଯେତିକି ଭରସା ନ କରନ୍ତି ତାଙ୍କର ଅଫିସର ମାନଙ୍କ ଉପରେ ସେ ବେଶି ଭରସା କରନ୍ତି ଏବଂ ସେହି ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ସେ ସବୁବେଳେ ଯତ୍ନବାନ ହୁଅନ୍ତି ନିଜର ଅଫିସର ମାନଙ୍କ ସହିତ ସେ ସବୁବେଳେ ସବୁପ୍ରକାର ଡିଲ୍ କରନ୍ତି